ହଁ ଆମେ ଏକ ସ୍ମରଣୀୟ ଆରୋହଣ ଯାତ୍ରା କିମ୍ବା ଦୁଃସାହସିକ ଯାତ୍ରା ବର୍ଣ୍ଣନା କରିପାରିବୁ ଥରେ ଏକ ପାହାଡ଼ ଉପରେ ଦଉଡ଼ି ସାହାଯ୍ୟ ଦ୍ୱାରା ଚଢ଼ିଚଢ଼ି ଯିବା ଦ୍ୱାରା ବହୁତ ବହୁତ ସମୟ ମଧ୍ୟ ଲାଗିଲା ଏବଂ ବହୁତ ଡର ମଧ୍ୟ ଲାଗୁଥାଏ ଏମିତି କି ତଳକୁ ଦେଖିବା ଦ୍ୱାରା ମୋତେ ଛୋଟ ଛୋଟ ମଧ୍ୟ ଲାଗୁଥାଏ ଆମକୁ ଡର ଥିଲା ମୁଁ ପାହାଡ଼ ଉପରେ ଚଢ଼ି ପାରିବି କି ନାହିଁ ପାହାଡ଼ ଉପରେ ଚଢ଼ିବି ସାରିବା ଦ୍ୱାରା ବହୁତ ରାତି ହେଇଗଲା ଖାଇବା ପାଇଁ ବି ମଧ୍ୟ କିଛି ନଥାଏ ପିଇବା ପାଇଁ ମଧ୍ୟ ପାଣି ନଥାଏ ମୁଁ ବହୁତ କଷ୍ଟରେ ମଧ୍ୟ ସେଠିକି ଉପରକୁ ଚଢ଼ିକି ଗଲି ଏବଂ ତଳକୁ ଆସି ଆସ୍ତେ ଆସ୍ତେ ତଳକୁ ଆସିବା ଦ୍ୱାରା ମୋର ସବୁ ମୋର ସବୁ ଦୁଃଖ ଦୁଃଖ ହରଣ ହେଲା ଏବଂ ମୋତେ ଲାଗିଲା ମୁଁ ଯେ ଆଉ ଆଉ ଆଗକୁ କିଛି ବିପଦ ନାହିଁ ଏବଂ ଆଉ ଥରେ କିଛି ଆଉ କିଛି ପହାଡ଼ ଚଢ଼ିବାକୁ ହେଲେ ମୁଁ ଏଥରକ ସାଙ୍ଗରେ କିଛି ଖାଦ୍ୟ ଖାଦ୍ୟ ପାନୀୟ ଜଳ ନେଇକି ସାଙ୍ଗରେ ଯିବି ସାଙ୍ଗରେ ନେଇକି ଗଲେ ମୋତେ ଖାଇବା ପାଇଁ ପିଇବା ପାଇଁ କିଛି ଅସୁବିଧା ହେବ ନାହିଁ